ପାଞ୍ଚ ଦଶ ଦୁଇହଜାର ବାଇଶି ସାତ ଏଗାର ଦୁଇହଜାର ତେଇଶି ଅଠର ବାର ଦୁଇହଜାର ତେଇଶ ପାଞ୍ଚ ଏକ ଦୁଇହଜାର ଚବିଶ ଚାରି ଦୁଇ ଦୁଇହଜାର ଚବିଶ